ଦିବ୍ୟମାନ୍ ଗଛକୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ଆମେ କଲିମି ଚାରା ବ୍ୟବହାର୍ କରିଥାଉ ଯାହା ହଉଚି କଲିମି ଚାରା ବ୍ୟବହାର ହଉଚି ବଏଲେ ଗୋଟିଏ ଗଛକୁ ତାର ପଛେ ଦୁଇ ଭାଗ୍ କରାଯାଏସି ଗୋଟେ ନର୍ମାଲି ଗଛ ଆଉ ଗୋଟେ ସେ ହାଇବ୍ରିଡ଼୍ ବନାଯାଏସି ସେ ଗଛକେ ଜଏଣ୍ଟ୍ କର୍ବାର୍ ପରେ ସେନେ ବହୁତ୍ଟେ ମାନେ ଆଗ୍କେ ଆଗ୍କେ ହେଇପାର୍ବା ଗଛମାନେ ତ ସେଥିର୍ଲାଗି ଆମେ ତାହାକେ କଲ୍ମି କର୍ବାକେ ଚେଷ୍ଟା କର୍ସୁଁ ଆଉ ସେ ଗଛର ବି କିଛିଟା ଡ଼ାଲ ନେଇକରି ଅନ୍ୟ ଜାଗାରେ ପୋତି ଦେଲେ ବି ସେଇଟା ହେଇପାରେ କଲିମି ଗଛ ବହୁତ୍ ଛୋଟ୍ ଥିସି ହେଲେ ବହୁତ୍ର କାମ୍ କର୍ସି ଯେନ୍ତାକି ଭାବିନିଅ କଲ୍ମି ଆମ୍ବ ଛୋଟ୍ ଛୋଟ୍ ଗଛ ଥିବା ବହୁତ୍ ଆମ୍ବ ଦେସି ଆଉ ଯେନ୍ତା ତମେ ଭାବିନିଅ ବଡ଼୍ ବଡ଼୍ ଗଛ ସେଥିରେ କିଛି ଖାଲି ଗଛଟା ବଡ଼୍ ଥିସି ହେଲେ ଆମ୍ବ୍ ଛୋଟ୍ କିଛି ନାଇଁ ହେଇଥିସି ଖାଲି ସେ ଯାଗାକେ କଭର୍ କରିଥିସି ସେନେ ଆଉ ଦୁଇ ଚାରିଟା ବି ଗଛ ଯେନ୍ତା ଭାବ୍ଲେ ତମେ ଲଗେଇ ବି ପାର୍ବ ସେଥିର୍ଲାଗି ଆମେ କଲ୍ମିକେ ହିଁ ପସନ୍ଦ୍ କର୍ସୁଁ ଚାରାକେ କଲ୍ମି ଚାରା ଯଦି ଆନ୍ଲେ ବହୁତ୍ ଉପକାରୀ ବି ହେବା କଲ୍ମିର ମାନେ ସଡ଼ନ୍ ଗୁଟେ ବି ଫଳ ପାଇବାର୍ ବି ଦୁଇ ଚାର୍ ବର୍ଷ ପରେ ଆଉ ସେଟା ଯେ ପୁରା ବର୍ଷେ ତକନ୍ ବି ଅପେକ୍ଷା କଲେ ନାଇଁ ମିଲେ